ଆମର ଧର୍ମ ତ ସାଧାରଣତଃ ହିନ୍ଦୁ କିନ୍ତୁ ଆମେ ଯେହେତୁ ସାଇ ସଂଗଠନରେ ମୁଁ ଭାଗ ନେଇଛି ସମାଜସେବାରେ ଏହା ଆମ ଏଇ ଯେଉଁ ସାଇ ସଂଗଠନ ଆମର ସମାଜସେବା ବିଷୟରେ ଶିକ୍ଷା ଦେଇଥାଏ ଆମର ଶିକ୍ଷା ଦେଇଥାଏ ଏ କି କି ସେଇଠି ଆମେ ବସିକି ଆଲୋଚନା କରନ୍ତି କି କିପରି କାହାକୁ କେମିତି କ'ଣ ସାହାଯ୍ୟ କରାଯିବ ଯେଉଁମାନେ ଆମ ସମାଜରେ ଅଛନ୍ତି କଳୁଷିତ ଅଛନ୍ତି ସେମାନେ ଆମ ସଂଗଠନକୁ ନେଇକି ତାଙ୍କୁ ବିଭିନ୍ନ ପ୍ରକାର ଶିକ୍ଷା ଦିଆଯାଉଛି ଯେଉଁମାନେ ମଦ୍ୟପାନ କରୁଛନ୍ତି ତାଙ୍କୁ ମଧ୍ୟ ଆମ ଶିକ୍ଷାନୁଷ୍ଠାନ ଆମ ଯେଉଁ ସମାଜ ଅନୁଷ୍ଠାନକୁ ନେଇକି ସେଇଠି ମଧ୍ୟ ତାଙ୍କୁ ବିଭିନ୍ନ ପ୍ରକାର ଶିକ୍ଷା ଦିଆଯାଉଛି ସମାଜରେ କେମିତି ଚଳିବ କେମିତି ନାରୀକୁ ସମ୍ମାନ କରାଯିବ ଏହିସବୁ ବିଷୟରେ ବହୁତ ଶିକ୍ଷା ଦିଆଯାଉଛି ଏହା ଆମକୁ ବହୁତଥର ଅଭ୍ୟାସ କରାଯାଏ କି ଯେହେତୁ ଆମେ ସେଠାରେ ସେଥିରେ ସାମିଲ ଅଛୁ ସେଇ ଅନୁଷ୍ଠାନ ସଂଗଠନରେ ସାମିଲ ଅଛୁ ତ ଆମୁକୁ ବହୁତ ଥର ଅଭ୍ୟାସ କରାଯାଏ କି ଲୋକମାନଙ୍କ ସହିତ ଏମିତି କଥାହବ ସେମିତି କଥାହବ ଏମିତି ତାଙ୍କୁ ଶିକ୍ଷା ଦବ ତ ସେଥିପାଇଁ ଆମେ ଥରେ ରୁ ଦୁଇ ଥରରେ ବୁଝିଯାଉ କିନ୍ତୁ ଯେଉଁମାନେ ନ ବୁଝି ପାରନ୍ତି ତାଙ୍କୁ ବହୁତ ଥର ଅଭ୍ୟାସ କରାଯାଏ ଆଉ ଯେହେତୁ ଆମେ ସାଇ ସଂଗଠନରେ ଅଛୁ ଆମେ ସେଇଠି ସମସ୍ତେ ସବୁ ଭାଇଭଉଣୀମାନେ ସ୍ନେହୀ ପ୍ରେମୀ ଶ୍ରଦ୍ଧା ସମସ୍ତ ପ୍ରତି ତାଙ୍କର ଥାଏ ସମସ୍ତଙ୍କ ମନରେ ଆଉ ଗରିବ ଲୋକମାନଙ୍କୁ ଆମ ସଂଗଠନ ତରଫରୁ ବହୁତ ସାହାଯ୍ୟ ମଧ୍ୟ କରାଯାଉଛି ଏହିପରି ଆମେ ସମାଜସେବା କରୁଛୁ ଆଉ